ମୁଁ ଗତକାଲି ଯାଜପୁର ଯାଇଥିଲି ଏକ ଗବ୍ ଜିନ୍ସ ଆଣିଛି ଆଗରୁ ମୁଁ ଅଲଗା ଜିନ୍ସ ୟୁଜ୍ କରୁଥିଲି କିନ୍ତୁ ଛଅ ମାସ ତଳେ ଆଉ ଏକ ବି ଗବ୍ ଜିନ୍ସ ଗବ୍ କମ୍ପାନୀର୍ ଜିନ୍ସ ଆଣିଥିଲି ସେଟା ଟିକେ ଭଲ ପଡ଼ୁଛି ଆଉ ଭଲ ଲାଷ୍ଟିଂ କରୁଛି ସେଥିପାଇଁ ମୁଁ ଆଉ ଥରେ କାଲି ଯାଇଥିଲି ସେ ଗବ୍ ଜିନ୍ସ ସେଇ ଗବ୍ କମ୍ପାନୀର ଜିନ୍ସ ନେଇକି ଆସିଛି ଭଲ କମ୍ଫଟେବୁଲ୍ ରହୁଛି ଭଲ ଆସୁଛି ପିନ୍ଧିବା ପାଇଁ ଭଲ ଭଲ ଲାଗୁଛି ଆଉ ଆଉ ଆମର ପିନ୍ଧିବା ପାଇଁ ବେଶୀ ବି ଆମର କଲର୍ ଫେଡ଼୍ ବି ହେଉନି ଭଲ ଲାଷ୍ଟିଂ କରୁଛି କିନ୍ତୁ ଅଲ୍ ଆଗରୁ ଅଲଗା କମ୍ପାନୀର ଆଣିଥିଲି ସେ ଏତେ ବି ଲାଷ୍ଟିଂ ଏତେ ଭଲ ଭଲ ଇଏ ଲାଗୁ ନଥିଲା କିନ୍ତୁ ଏବେ ଯେଉଁଟା ଆଣଛି ସେ ଗବ୍ର ଲାଷ୍ଟିଂ କରୁଛି ଏବେ ତ କିନ୍ତୁ ଭଲ ପଡ଼ୁଛି